ହ୍ୟାଲୋ ସୁରେଶ ବାବୁ ହଁ ସେଇ ଯେଉଁ ଆପଣ ଯେଉଁ ମୀରା ମୀରା ମହାନ୍ତି ଯେଉଁ ଏଗ୍ରିକଲଚର୍ରେ ଅଛନ୍ତି ଆପଣ ତାଙ୍କୁ ନେଇକି ଯାଆନ୍ତି ସବୁବେଳେ ହଁ ମୁଁ ତାଙ୍କଠୁ ନମ୍ବର୍ ଆଣିଥିଲି ମୁଁ ତାଙ୍କର ଘର ପାଖର କହୁଥିଲି ଆ ସେ ଶୁକ୍ରବାର ଦିନ ମୁଁ ଟିକେ ଯିବାର ଥିଲା ବରମ୍ପୁର ଟିକେ ତ ଆପଣ କ'ଣ ମାନେ ଫ୍ରି ଅଛନ୍ତି ଆଉ ଶୁକ୍ରବାର ଦିନ ସକାଳୁ ଗଲେ ଚାରିଟା ପାଞ୍ଚଟା ବେଳକୁ ପଳାଇ ଆସିବା

ହଁ ମୁଁ ଏଠୁ ପଳାଇବି ଭୁବେନେଶ୍ୱର ପର୍ଯ୍ୟନ୍ତ ଭୁବେନେଶ୍ୱରରୁ ପଳାଇବା ସେଠୁ

ହଁ ହଉ ହଉ ହଁ ଆମେ ସେଇ ଦଶଟା ଏଗାରଟା ଭିତରେ ବାହାରିବା ଆଉ କେତେ କ'ଣ ନେବେ କହୁଛନ୍ତି ପଞ୍ଚତିରିଶିଶହ ଏତେ ଟଙ୍କା କ'ଣ କହୁଛନ୍ତି ମ ସେ କହିଲେ ଆପଣ ତାଙ୍କର ଡେଲି କଷ୍ଟମର୍ କମ୍ରେ ନେବେ ପୁଣି ଆପଣ କହୁଛନ୍ତି ପଞ୍ଚତିରିଶିଶହ ନା ଆଉ ଟିକେ କମାଉ ନାହାଁନ୍ତି କ'ଣ ପଞ୍ଚତିରିଶିଶହ ଟଙ୍କା ହଁ ସେଇ ତିନି ହଜାର କରନ୍ତୁ ସମାନ ତିନି ହଜାର କରନ୍ତୁ ନା ସେଇଟା ନୁହେଁ ଯେ ଆଉ ତେଲ ରେଟ୍ ବଢ଼ିଲା ଆଉ କ'ଣ କରିବା ସବୁଆଡ଼େ ପୁଣି ଦେଖିବାକୁ ପଡ଼ିବ ନା ନାହିଁ ଆମର ତିନି ହଜାର ରଖନ୍ତୁ ହଁ ମୁଁ ଏଇ ନମ୍ବର୍ରେ ଏଇ ନମ୍ବର୍ରେ ଫୋନ୍ ପେ ଅଛି ତ ହଁ ଆପଣଙ୍କୁ ଆଡ଼ଭାନ୍ସ୍ ପଠାଇ ଦେଉଛି ଦେଢ଼ ହଜାର ଟଙ୍କା ଆଡ଼ଭାନ୍ସ୍ ପଠାଇ ଦେଉଛି ଆପଣ ଏକାଥରେ ଏଇ କଲେ କରିବେ ଆଉ ହଁ ହଉ ମୁଁ ଯାଇକି ଦଶଟା ଏଗାରଟା ଭିତରେ ଆମେ ବାହାରିବା ଏଠୁ ଚାରିଟା ପାଞ୍ଚଟା ଭିତରେ ପଳାଇ ଆସିବା ମୁଁ ଆପଣଙ୍କୁ କହିବି ହେଲା ହଉ ହଉ ହଉ